ମତେ ଯେତେବେଳେ ରୋଷେଇ କରିବାକୁପଡ଼ିବ ମୋତେ କିଛି ଆସୁନଥିବ ତେଣୁ ମୁଁ ଘରେ ଥିବା ଗୁରୁଜନମାନଙ୍କୁ ବୁଝିବାପାଇଁ ତାଙ୍କୁ ପଚାରେ ଏବଂ ସେମାନ କେଉଁ ପରିବା ପଡ଼ିବ କେଉଁ ଜିନିଷ ହେବ ସେମାନେ କହିଥାନ୍ତି କେତେ ମସଲା କେମିତି କଟା ସିଷ୍ଟମ୍ ସବୁ ମଧ୍ୟ ବତାଇଥାନ୍ତି ତା'ପରେ କେତେ ଲୁଣ କେତେ ପାଣି ସବୁ ବ୍ୟବହାର କରିବାପାଇଁ ସେମାନେ ବତାଇଦେଇଥାନ୍ତି ନଥିଲେ ଘରେ ସେମାନେ ମଧ୍ୟ ମୁଁ ମୋ ସାଙ୍ଗମାନଙ୍କ ଠାରୁ ବୁଝିବାକୁ ଚେଷ୍ଟା କରେ ସେମାନେ ମଧ୍ୟ କିଛି ପ୍ରଣାଳୀରେ ମୋତେ ବୁଝାଇ ଦେଇଥାନ୍ତି ମୁଁ ତାକୁ ଲେଖିକି ସେ ରେସିପି ତିଆରି କରିଥାଏ ଆଜିକାଲି ତ ସିଷ୍ଟମ୍ ହେଲାଣି ମୋବାଇଲ ଦ୍ୱାରା ସବୁ ୟୁଟ୍ୟୁବ୍ ଚ୍ୟାନେଲ୍ ମାରିଦେଲେ ସବୁ ରେସିପି ବାହାରି ଯାଏ ତା' ପ୍ରଣାଳୀ କେତେ କେତେ ପଡ଼ିବ କେତେ କ'ଣ ସବୁ ସିଏ ମୋବାଇଲରେ ବାହାର କରି ନିଜେ ବନାଇବାକୁ ଚେଷ୍ଟା କରେ ଏବଂ ରୋଷେଇ କରିଥାଏ